ଗଣେଶ ପୂଜା ପାଇଁ ଗୀତ ରେକର୍ଡିଂ ହେବ ସେଟା କେମିତି କ'ଣ କରାଯିବ

ହଉ ଠିକ୍ ଅଛି କେବେ ଯିବି

ସିଙ୍ଗାର ପୁରରେ ହେବ ନା ଆଉ କୋଉଠି ହେବ ଆଗରୁ ତ ନ କହିଲେ ମୁଁ ରହିପାରିବିନି କେବେ ହେବ ଆଗରୁ ନ କହିଲେ ମୁଁ ରହିପାରିବିନି ହଁ କେତେ ଜଣ ଯିବୁ ନା ମୁଁ ଏକା ଯିବି

ଠିକ୍ ଅଛି ସେଇଠି ରହିବାର ରେକର୍ଡିଂର ସୁବିଧା ଅଛି ତ ହୁଁ ହୁଁ ହ ସେଇଠି ତ ରେକର୍ଡିଂଟା ଠିକ୍ ଭାବରେ କରାହେବ ଯେବେ ବି ହେବ ଆଗରୁ ସେଇଟା କହିବେ ନହେଲେ ଆଉ ମୋ ସାଙ୍ଗର ନେଇକି ଯିବି ନା କେତେଜଣଙ୍କୁ ଆଛା ସେମାନଙ୍କୁ ନନେଇକି ଗଲେ ହେବ କି

ହଉ ସାର୍ ମୁଁ ଯାଇକି ପହଞ୍ଚିବି

ହଉ ରଖୁଛିି